ମୁଁ ଗୀତ ଗାଇବାକୁ ବହୁତ ଭଲ ପାଏ ଯେଉଁଠି ଯେଉଁ ଶବ୍ଦ ଲାଗେ ତାକୁ ମୁଁ ବ୍ୟବହାର କରି ଗାଏ ମୋ ନିଜ ମନକୁ ଶାନ୍ତି ବି ଦିଏ ଧୀର ସ୍ୱରରେ ମୁଁ ଗାଏ ତେଣୁ ଏହିଟା ମୋର ଭାରି ପସନ୍ଦ